ଆମ ନୟାଗଡ଼ ଜିଲ୍ଲାରେ ତ ବହୁତ ପ୍ରକାରର ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ଏବଂ ବିକଳ୍ପଗୁଡ଼ିକ ହୋଇଥାଏ ସେ ବିକଳ୍ପଗୁଡ଼ିକ ହେଉଛି ଆମ ନୟାଗଡ଼ ଜିଲ୍ଲାରେ ଯେପରି ଓଡ଼ିଶୀ ନୃତ୍ୟ ଓଡ଼ିଶା ଫେମସ କିନ୍ତୁ ଆମ ନୟାଗଡ଼ ବି ଫେମସ ହୋଇଥାଏ ଓଡ଼ିଶୀ ନୃତ୍ୟ ତା'ପରେ ଘାଗରା ନାଚ ଝୁମୁରି ନାଚ ବିକଳ୍ପଗୁଡ଼ିକ ପାର୍କ କ୍ରୀଡ଼ା ସୁବିଧା କ୍ଷେତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାର୍କ ପ୍ରେକ୍ଷାଳୟ ସଂସ୍କୃତି କାର୍ଯ୍ୟକ୍ରମ ଆଦି ହୋଇଥାଏ ଏବଂ ଆମ ନୟାଗଡ଼ ଜିଲ୍ଲାର ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ସେଗୁଡ଼ିକରେ ବହୁତ ପ୍ରେକ୍ଷାଳୟ ଏବଂ ପାର୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଆମର ବହୁତ ହୋଇଥାଏ ଯେଉଁଥିରେ କି ଆମ ଲୋକମାନେ ବହୁତ ଇଚ୍ଚୁକ ମଧ୍ୟ ହୋଇଥାନ୍ତି ସାଂସ୍କୃତିକ କାମରେ ମିଶିବା ପାଇଁ ସେମାନେ ସାଂସ୍କୃତିକ କାମରେ ମିଶିବା ପାଇଁ ବହୁତ ଗୁଡ଼ିଏ ସେମାନେ ବହୁତ ଗୁଡ଼ିଏ ପରିଶ୍ରମ କରିଥାନ୍ତି ଏବଂ ସେଥିରେ ଆମ ନୟାଗଡ଼ ଜିଲ୍ଲା ବହୁତ ଆଗରେ ଅଛି ଆମ ନୟାଗଡ଼ ଜିଲ୍ଲାରେ ପ୍ରତିଟି କଳା ଅଛି ପ୍ରତିଟି ଲୋକମାନେ ତାଙ୍କ ଭିତରୁ ବହୁତ ଗୁଡ଼ିଏ ବିକଳ୍ପଗୁଡ଼ିକ ବା କଳାଗୁଡ଼ିକ ଲୁଚି ରହିଛନ୍ତି ସେମାନେ ହେଉଛନ୍ତି ଆମ ନୟାଗଡ଼ ଜିଲ୍ଲାର କୋଟି କୋଟି ଧାରା ସେମାନେ ବହୁତ ପ୍ରକାରର ଧାରା ଆଦି ପାଳନ କରି ବହୁତ ପ୍ରକାରର ପ୍ରଥା ଗୁଡ଼ିକ ସେମାନେ ପାଳନ କରିଥାନ୍ତି ଏବଂ ସେମାନେ ବହୁତ ପ୍ରକାରର ଜିନିଷ ପତ୍ରକୁ ଆଗକୁ ନେଇ ସେମାନେ ବହୁତ ଭଲ ଭାବରେ ଆଗକୁ ମଧ୍ୟ ବଢ଼ିଥାନ୍ତି